ଯାତ୍ରା ଗଲା ବସ୍ରେ ଆମେ ଗଲା ବେଲେ କେ ଆଜ୍ଞା ଆମେ ଯେତ୍କିଟା ସିଟ୍ରେ ସେତ୍କିଟା ଲୋକ୍ ବସଚୁ ତାମାନେ ଡ୍ରାଇଭିଂ ପାସେ କିହେ ନା ବସ୍ନୁ ଆରୁ ଯେତବେଲେ ଆମେ ସାମାନ୍ ପତର୍ ଧରିଥିଲୁ ଆମର୍ କ୍ୟାବିନ୍ ଉପରେ ରଖସୁଁ ଆରୁ ଯାହାକେ ବାତି ବୁତା ହେଇଗଲେ ଝରକାତେ ଖୁଲ୍ସୁଁ ତାମାନେ ଝରକା ଉପରେ ଯେନ୍ ମାନେ ଇଏ କରସୁଁ ବେଲେ ବେଲେ ଝରକା କେଁ ଗୁଟେ ଗୁଟେ ଝରକା ନା ଜାମ୍ ହେଇଯାଇଚି ଯେ କଣ୍ଡକ୍ଟର୍ ସେରା ଖୋଲିବତ କଣ୍ଡକ୍ଟର ନିଏ ଖୁଲ୍ସନ୍ ସେମାନେ ଆରୁ କାହେ ବାନ୍ତି ହେଇଗଲେ କାଏ କାଣା ହେଲାବୋଲେ ସେଟାକେ ପାଣି ଫାଣି ଦାହିକି ଇଏ ତାହାମାନେ କରୁସନ୍ ପେପର୍ ବି ବାନ୍ତି ନାଇଁ କରିବ୍ ବୋଲି ପେପର୍ ପୁରା ବସୁନ୍ ସିଟ୍ ମାନଙ୍କୁ ଯେନ୍ ମାନଙ୍କୁ ବାତି ହେଇଯାସି ପେପର୍ ଦେଇକରି ବସୁନ୍ ତାହାମାନେ ଆରୁ ବେଶୀ ଆରାମ୍ ସେ ଗାଡ଼ି ଚଲାବା ବୋଲି ବସ୍ ବାଲା କେଁ କହିସୁଁ ଆମେ ଡ୍ରାଇଭରିଙ୍ଗ୍ ସେ କହେସୁ ସେ ଆରାମ୍ ସେ ଧୀରେ ଧୀରେ ଗାଡ଼ି ନେଇସି ତାର୍ ତାର୍ ହିସାବରେ ଗାଡ଼ି ନେଇସି ଆର୍ କେନୁ ଖାଲ୍ ଢିପ୍ ପଡ଼ିଲା ମାନେ ବମ୍ଫର୍ ଫମ୍ଫର୍ ପଡ଼୍ଲେ ସେ ହିସାବରେ ଗାଡ଼ି ବି ତାର୍ ମାନେ ତାର୍ ହିସାବରେ ଚଲାତି ଯାଏସି ଆରୁ ଭଲ୍ କରି ନେସି ଆରୁ ଅନେକ ଜାଗାମାନ୍କୁ ଆମେ ପିକ୍ନିକ୍ ଯାଏସୁଁ ତୀର୍ଥ କରି ବି ଯାଏସୁଁ ତାହାମାନେ ଆମେ ବହୁତ ଜାଗାକୁ ଆମେ ଯାଇଛୁଁ ବସ୍ଥିରେ ତା ମାନେ ବୁଲି ବୁଲି ତା ମାନେ କରିଛୁ ଆମେ ତୀର୍ଥ ଯାଇଚୁଁ ପିକ୍ନିକ୍ ଯାଇଚୁଁ ଆରେ ଏନ୍ତା କୀର୍ତ୍ତନ ନାଚି ବି ଯାଉଚୁଁ ବସ୍ ମାନଙ୍କୁ ତାହାମାନେ ଅନେଇକି ଯାଉଁ କୀର୍ତ୍ତନ ନାଚି ବି ଯାଉଚି ତା ମାନେ ଭଲ୍କରି ଯାଉଛୁ ଭଲ୍ କରି ଆଇଚୁ ତାମାନେ କୌଣସି ଜାଗାନେ କୌଣସି ଅସୁବିଧା ନାଇଁ ଘଟି ତାହାନେ ଏତ୍କି ତାହାମାନେ ଏ ପାଇଁ ଯଦି ବର୍ଷା ବୁର୍ଷି ହେଇଥିବ ବୋଲେ ତା ମାନେ ପାନ୍ର ଛିଟା ଟିକେ ଆସେ ତା ମାନେ ଝରାକା ଆଡ଼ୁ ଆନେ ଟିକେ ପାଣିର ତା ମାନେ ଟିକେ ପ୍ରୋବ୍ଲେମ୍ ବତାଷୀ ତାମାନେ ବସ୍ ନେ ଗଲା ବେଲ୍କେ ଟିକେ ଏ ଡ୍ରାଇଭର୍ଙ୍ଗି କି ସତର୍କ ହିସାବରେ ଗାଡ଼ି ଚଲେଇକି ନିଅ ବୋଲେ ଆମେ କହେସୁ ଡ୍ରାଇଭର୍କେ ସେ ଡ୍ରାଇଭର୍ ସେଇ ସତର୍କ ହିସାବରେ ବି ଚଲେଇକି ନେସନ୍ ତା ମାନେ